ମୋତେ ସୋସିଆଲ୍ ମିଡ଼ିଆରେ ଡ୍ୟାନ୍ସ୍ ଭିଡ଼ିଓ ଦେଖବାର୍ ଲାଗି ବହୁତ୍ ବଢ଼ିଆ ଲାଗ୍ସି ଯେତେବେଲେ ମୋତେ ଫ୍ରୀ ଟାଇମ୍ ମିଲ୍ସି ମୁଇଁ ରୀଲ୍ ଦେଖ୍ସି ରୀଲ୍ ତ ବହୁତ୍ ନୃତ୍ୟଶିଳ୍ପୀ ତଥା ବିଭିନ୍ନ କଳାକାରମାନେ ବନାସନ୍ ହେଲେ ସେଠାକାର୍ ଭିତୁରୁ ମୋତେ ହରିହର ମହାପାତ୍ରଙ୍କର ରୀଲ୍ ବହୁତ୍ ବଢ଼ିଆ ଲାଗ୍ସି କାରଣ ତାଙ୍କ ନାଚର ଯେନ୍ ଷ୍ଟାଇଲ୍ ମୋତେ ବହୁତ୍ ବଢ଼ିଆ ଲାଗ୍ସି ତାଙ୍କର ଆଖିର ଚାହାଣି ହାତର ଭଙ୍ଗୀ ଗୋଡ଼ର ଷ୍ଟାଇଲ୍ ଅଣ୍ଟା ଭଙ୍ଗା ମୋତେ ବହୁତ୍ ପସନ୍ଦ୍ ଲାଗ୍ସି ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ଥର୍ଟି ମିଲିୟନ୍ ଫଲୋର୍ ଅଛନ୍ ତାଙ୍କ ରୀଲ୍ ଟା ବହୁତ୍ ଜଲ୍ଦି ଭାଇରାଲ୍ ହେଇଯାଇସି